ଘରେ ଆମେ ରୋଷେଇ କରିବା ସମୟରେ ସିଲିଣ୍ଡର୍କୁ କିପରିି ଆମେ କେଆର୍ ନେବା ସେ ବିଷୟରେ ଆମେ ଜାଣିବା କଥା ଯେ ଏବେ ଗ୍ୟାସ୍ରେ ଆମେ ରୋଷେଇ କରୁଛୁ କିନ୍ତୁ ଗ୍ୟାସ୍ ଅନ୍ କରିକି ରୋଷେଇ କରୁଛୁ ରୋଷେଇ କରିବା ସମୟରେ ଝରକା ଆଉ ପାଖାପାଖି ସେ କିଚେନ୍ ରୁମ୍ରେ ଝରକା କବାଟ ଥିଲେ ଖୋଲା ରଖିବା ଭଲ ରୋଷେଇ ରୋଷେଇ ପାଖରେ ମାଚିସ୍ ହେଉ କି ସେ ସିଲିଣ୍ଡର୍ରେ ହେଉ ସେଯାକ ରଖିବା ମନା ଭଲ ନାହିଁ ସେ ପାଖପାଖି ରଖିଥିବାଟା ସେଇଟା ଖରାପ ଆଉ ରୋଷେଇ ସରିଲା ପରେ ନେଇକି ଆମେ ଗ୍ୟାସ୍କୁ ବନ୍ଦ କରିବା ରଖିବା ଉଚିତ୍ କାହିଁକିନା କେବେ ରୋଷେଇ ଗ୍ୟାସ୍ରେ ରୋଷେଇ କଲାବେଳେ କେବେ ଅବହେଳା ଅନ୍ୟମନସ୍କରେ ଥିବା ଅନ୍ୟ ମନସ୍କରେ ନରହିକି ରୋଷେଇ କାମ ସାରିବା ନିହାତି ଜରୁରୀ ଗ୍ୟାସ୍ କେତେବେଳେ ଅନ୍ କରାଯାଏ କେତେବେଳେ ବନ୍ଦ କରାଯାଏ ତାହା ଆମେ ନିଜ ଉପରେ ଦାୟିତ୍ଵରେ ରଖିକି ଏସବୁ କାମ କରିବା ଭଲ